ହ୍ୟାଲୋ ହଁ ହଁ ମୁଁ ଯେଉଁ ମେଡ଼ିକାଲ୍ ସାମ୍ନାରେ ଯେଉଁ ଆମ ଦହିବରା ଅଛି ଯେଉଁଠି ପଡ଼ିଛି ହଁ ଆମ ଦହିବରା ଏଇଠି କଲେଜ ଏଇଠି ରମାଦେବୀ କଲେଜ ଏଇଠି ପାଖରେ ଆମର ଗୋଟେ ଅଛି ଲୋକାଲର ସେଠୁ ସବୁ ପିଲାମାନେ ପଳାଇଆସୁଛନ୍ତି ମୁଁ ପାଉନି

ହଁ ପାର୍ସଲ୍ ଦେଉଛନ୍ତି ଆମର ଗୋଟେ ପ୍ଲେଟ୍ ଆମେ ରଖିଛୁ କୋଡ଼ିଏ ଟଙ୍କା ଆପଣ ସେଇ ହିସାବରେ ଯାହା ନେବେ ଆଉ ଆଉ ହଉ ହଉ ଠିକ୍ ଅଛି ଆପଣ ଗୋଟେ କାମ କରିବେ ଆସିକି ଆପଣ ଆମକୁ ଟିକିଏ ଦିନକ ଆଗରୁ ନୁହେଁ ଆପଣ ଯଦି ସକାଳୁ ନେବେ ତା'ହେଲେ ମୋତେ ଆପଣ ଟିକିଏ ଦିନକ ଆଗରୁ ଖବର ଦେବେ ହଉ ଏବେ ଗୋଟେ କାମ କରନ୍ତୁ ଆପଣ ଯଦି ସାଙ୍ଗେ ସାଙ୍ଗେ ପଳାଇ ଆସନ୍ତୁ ଯାହାଅଛି ମୁଁ ଆପଣଙ୍କୁ ପାର୍ସଲ୍ କରିକି ଦେଇଦେବି ଯେତିକି ଅଛି ମୁଁ ସେଇଆ କରୁଛି ପାର୍ସଲ୍ କରିକି ରଖିଦେଉଛି ଆପଣ ଆସିକି ନେଇଯିବେ ଆଉ

ନାହିଁ ପାଖରେ ଏଇ ଯେଉଁ ଟିକିଏ ରଖୁଛି ଯେଉଁ ଝାଲ୍ ମଟର

ନାହିଁ ଆପଣଙ୍କର ଘରଟା କେଉଁଠୁ ଏଇଠି କେତେ ବାଟ ହେବ ପାଖରେ ତ ଆଉ ଆପଣ ଠିକ୍ ଅଛି ତା'ହେଲେ ପାଖରେ ଆପଣ ଆସି ଆରାମସେ ଆସିଯିବେ ନେଇଯିବେ ଆଉ ମୁଁ ପ୍ୟାକିଂ କରିଦେବି ଆଉ

ହଁ ହଁ ଆପଣ ଗୋଟେ କାମ କରିବେ ଯଦି ଆପଣ ତ ଘରୁ ଆସୁଛନ୍ତି ଆସିଲାବେଳେ ଯଦି କିଛି ଟିଫିନ୍ କେୟାର ନେଇଆସିବେ ପାଣିଟା ନେବା ପାଇଁ ଟିକିଏ ସୁବିଧା ହେବ ଆପଣଙ୍କୁ ଜରି ରଖୁଛୁ ଆପଣ ଏତେ ନେବେନା ପାଣିଟା ନେଲେ ପଲିଥିନ୍ରେ ଛିଣ୍ଡି ଯାଇପାରେ ରିସ୍କି ହଁ ହଁ କାରଣ ଆପଣ ଘରୁ ହଉ ଠିକ୍ ଅଛି